ତିନି ଚାରି ଉଣେଇଶ ଚଉରାଅଶୀ ଦଶ ଛଅ ଉଣେଇଶ ନବେ ନଅ ଦଶ ଦୁଇହଜାର ତିନି ବାର ବାର ଦୁଇହଜାର ଆଠ ତିନି ପାଞ୍ଚେ ଦୁଇହଜାର କୋଡ଼ିଏ